ହଁ ମୁଁ ଅଟୋଵାଲା କହୁଛି ହଁ ଆସୁ ନହାଁହାନ୍ତି ଆସନ୍ତୁ ପୁରୀଠୁଁ ମା ମାତ୍ର ଅଳ୍ପ ବାଟ ତୁମ ଘରଠଉଁ ମାତ୍ର ଅଳ୍ପ ବାଟ ହଁ ପୁରୀରେ ଅନ୍ୟ ଯାଗା ଅଛି ଶ୍ରୀମନ୍ଦିର ମନ୍ଦିର ଅଛି ବେଳାଭୂମି ଅଛି ସମୁଦ୍ର କୂଳ ଅଛି ହଁ ବୁଲିବାକୁ ଭଲ ଲାଗିବ ଆପଣ ଆସନ୍ତୁ ବହୁତ ଅଳ୍ପ ବାଟ ଆପଣ ଆସନ୍ତୁ ଆମ ଘ ଆପଣଙ୍କ ଘରଠଉଁ ଅଳ୍ପ ବାଟ ଆପଣ ଆସନ୍ତୁ ଆପଣ ବୁଲି ସାରିଲା ପରେ ଆପଣ ଯେଉଁ ଯେଉଁ ଯାଗାକୁ ଯିବେ ସେସବୁ ହିସାବ କରିକି ମୁଁ କହିବି ହଁ ଆପଣ ଯେହେତୁ କୁଆଡ଼େ ବୁଲି ନାହାଁନ୍ତି ଆପଣ ଯେହେତୁ ଆପଣ ଯେହେତୁ କୁଆଡ଼େ ବୁଲିନାହାଁନ୍ତି ତେଣୁ ଆପଣଙ୍କୁ ବୁଲିବାକୁ ଦୁଇ ତିନିଦିନ ସମୟ ଲାଗିବ ଆପଣଙ୍କ ଆଡ୍ରେସଟା ମୋତେ ଦେଇ ଦିଅନ୍ତୁ ଆପଣ କଲ୍ କଲେ ମୁଁ ଯାଇକି ପହଞ୍ଚିବି କାଲି ଆପଣ କେତେଟାରେ ବାହାରିବେ ଆଜ୍ଞା ଆପଣ ବାହାରନ୍ତୁ ହଁ ଆପଣ ବାହାରିଲା ପରେ ମୁଁ ଆପଣ ଫୋନ୍ କରିବେ ମୁଁ ଯାଇଁକି ଆପଣଙ୍କୁ ପିକଅପ୍ କରିଦେବି ହଁ ହଁ ବେଗାବେଗି ବାହାରି ଯିବି ଆଉ ଯେତିକି ସମୟ କହିବେ ସେତିକି ସମୟରେ ବାହାରି ଯିବି ଆଉ ଆପଣଙ୍କୁ ଦୁଇରୁ ତିନଦିନ ଲାଗିବ ସବୁ ବୁଲିବା ପାଇଁ ବୁଲି ସାରିବା ପରେ ମୁଁ ଆପଣଙ୍କୁ ଆପଣ ଯେହେତୁ କୁଆଡ଼େ ବୁଲିନାହାଁନ୍ତି ତା'ହେଲେ ଆପଣଙ୍କୁ ଦୁଇ ତିନିଦିନ ଲାଗିବ ଦୁଇ ତିନିଦିନ ଲାଗି ସାରିବା ପରେ ମୁଁ ଆପଣଙ୍କୁ ପଇସା କଥା କହିବି ହଁ ତା'ହେଲେ ଆପଣ ଦୁଇହଜାର ଆଡ଼ଭାନ୍ସ୍ ଦେଇ ଦିଅନ୍ତୁ ହଁ ମୋର ଏହି ନମ୍ବର୍ ଏହି ନମ୍ବରଟା ଏହି ନମ୍ବରରେ ଫୋନପେ କରି ଦିଅନ୍ତୁ

ସନ୍ତୋଷ ପ୍ରଧାନ

ଦୁଇହଜାର ଆପଣ ଏକା ଯିବେ ନା ଆପଣଙ୍କ ସହିତ ଆଉ କିଏ ଯିବେ ହଉ ତା'ହେଲେ ହଁ ଆଉ ପୁରୀରେ ଭଲ ଭଲ ଯାଗା ଅଛନ୍ତି ଆପଣ ଆସନ୍ତୁ ମୋ ସହିତ ମୁଁ ଆପଣଙ୍କୁ ପୁରୀରେ ଭଲ ଭଲ ଯାଗା ବୁଲାଇବି ହଁ ହଁ ହଁ ବସି ପାରିବେ ସୁବିଧା ଅଛି ମାତାମଠ ବୁଲାଇବେ ତ ମାତାମଠ ବୁଲିବେ ତ ହଁ ମାତାମ

ହଁ ହଁ ସେସବୁ ଭଲ ଯାଗା ମାତାମଠ ସମୁଦ୍ର କୁଳ ଶ୍ରୀମନ୍ଦିର ସବୁ ଭଲ ଯାଗା ଆପଣଙ୍କୁ ମୁଁ ନେଇଯିବି ଫାଷ୍ଟରୁ ସମୁଦ୍ର କୁଳ ଅଛି ମାତାମଠ ଅଛି ଏମିତି ବହୁତ ଯାଗା ଅଛି ଆପଣ ଆସିଲେ ମୁଁ ଆପଣଙ୍କୁ ନେଇଯିବି ଆଉ କାଲି ଆପଣ ବାହାରିଲେ ମୋତେ ଫୋନ୍ କରିବେ ମୁଁ ଯାଇ ପହଞ୍ଚିବି ଆପ ଆପଣ କେତେଟାରେ ବାହାରିବେ

ହଉ ରହୁଛି